ଆରେ ସାଙ୍ଗ ଜାଣିଛୁ କାଲି ମୁଁ ଗୋଟେ ଡ୍ରେସ୍ ଦୋକାନକୁ ଡ୍ରେ ଗୋଟେ ଦୋକାନରେ ଗୋଟେ ବଢ଼ିଆ ଡ୍ରେସ୍ଟେ ଦେଖିଲି ତ ମୁଁ ଭାବିଲି ଯାଇକି ପଚାରିବି ଆର ରେଟ୍ କେତେ କ'ଣ କେମିତି ତ ମୁଁ ଯାଇକି ପଚାରିଲି ସେ ଡ୍ରେସ୍ଟା କେତେ ଟଙ୍କା ସିଏ କହିଲେ କି ଆଠଶହ ଟଙ୍କା ମୁଁ ତ ଭାବିଥିଲି ପନ୍ଦରଶହ ଟଙ୍କା ହେଲେ ସେ କହିଲେ କି ଆଠଶହ ଟଙ୍କା ଓହୋ ତା'ପରେ ସେ ଡ୍ରେସ୍ଟାକୁ ମାନେ ଡ୍ରେସ୍ଟା ବହୁତ ବଢ଼ିଆ ହେଇଥିଲା ସେ ଡ୍ରେସ୍ର ରଙ୍ଗ ହ୍ୱାଇଟ୍ ଥିଲା ପୁରା ପରୀ ଡ୍ରେସ୍ ଭଳିଆ ଥିଲା ସେଥିରେ ବଢ଼ିଆ ଷ୍ଟୋନ୍ ଲାଗିଥିଲା ବହୁତ କାମ ହେଇଥିଲା ସେଥିରେ କିନ୍ତୁ ରେଟ୍କୁ ଅନୁଯାୟୀ ଡ୍ରେସ୍ଟା ବହୁତ ବଢ଼ିଆ ହେଇଥିଲା ମୁଁ ମୋ ସାନ ଭଉଣୀ ପାଇଁ ନେବି ବୋଲି ଭାବିଲି ନେଇକି ବି ଆସିଲି ଘରେ ବି ଘରେ ବି ତାକୁ ସମସ୍ତେ ଦେଖିକି କହିଲେ ବଢ଼ିଆ ହେଇଛି ହେଇଛି ତାକୁ ସିଏ ଦୁଇ ତିନିଦିନ ପିନ୍ଧିଲା ପରେ ଧୋଇଲା ବି ହେଲେ ସିଏ ଧୋଇଲା ପରେ ଆହୁରି ମାନେ ଚିକ୍ ଚିକ୍ କଲା ସେ ପୁରା ସେ ଡ୍ରେସ୍ଟା ତ ସେହି ଡ୍ରେସ୍ଟା ବହୁତ ବଢ଼ିଆ ହେଇଥିଲା ତ ତୁ ବି ତୋ ସାନ ଭଉଣୀ ପାଇଁ ଯାଇକି ଆଣୁନୁ କେବେ ଆଣିବୁ କହିଲୁ ଆଚ୍ଛା ଆଚ୍ଛା ହଉ ତୁ ଯାଏ ଆଣିବୁ ମୁଁ ରଖୁଛି ଆଉ